ଆମ ଆଖ ପାଖରେ ସଫାସୁତୁରା ରଖିବା ପାଇଁ ଆମେ ସବୁ ମଇଳା ଆବର୍ଜନାକୁ ଏକାଠି ରଖି ଆଉ ଆମ ଆଖ ପାଖରେ ଯେଉଁ ଘାସ ଲାଗିଥାଏ ଗଛ ଲାଗିଥାଏ ସେଗୁଡ଼ିକ ମଶା ମାଛି ହେବେ ସେଥିପାଇଁ ଆମେ ସେଗୁଡ଼ିକୁ ସଫାସୁତୁରା କରି ଗୋଟିଏ ଜାଗାରେ ତାକୁ ରଖି ଯେଉଁ ପାଣି ଜମିଥାଏ ଯେଉଁଠି ଗାତ ହୋଇଥାଏ ସେଠି ପାଣି ଜମିଥାଏ ସେଥିରୁ ଅଳିଆ ଆବର୍ଜନା ହୋଇକି ସେଥିରୁ ମଶା ହୋଇକି ମାଛି ହୋଇକି ଆମ ଦେହ ଖରାପ ହୋଇଯାଏ ସେଥିପାଇଁ ଆମେ ସେଗୁଡ଼ିକୁ ଏକାଠି ରଖି ସେହି ଯେଉଁ ଗାତ ହୋଇଥାଏ ସେଇଟାକୁ ମାଟି ପକାଇ ଆମେ ତାକୁ ସମତଳ କରିଦେଉ ଏବଂ ଯେଉଁଠି ଗାତ ବି ଟିକିଏ ଥିଲେ ଆମେ ସେହି ଚାରିପାଖରେ ବି ସମତଳ କରିଦେଇଥାଉ ଆଉ ସେଥିରୁ ସେହି ଅଳିଆ ଆବର୍ଜନାକୁ ଏକାଠି ରଖିକି ସେହିଗୁଡ଼ିକୁ ବାହାର ଜାଗାକୁ ନେଇକି ସେଠି ଆମେ ପୋତିଦେଉ ଏବଂ ଆମ ବର୍ଷା ବର୍ଷା ଦିନରେ ବି ଯେଉଁ ଆମର ଘାସ ହୁଏ ଆଉ ମାନେ ଗଛ ହୁଏ ସେଗୁଡ଼ିକୁ କଟାକଟି କରି ତାକୁ ବି ଆମେ ବାହାର ଜାଗାକୁ ନେଇଯାଇ ସେଠିକୁ ନେଇକି ପୋତି ଦେଇଥାଉ